ମୁଁ ପଶୁପକ୍ଷୀ ପାଳନ ମୋ ପାଖରେ ବହୁତ ରକମର ପଶୁପକ୍ଷୀ ଅଛି ଗାଈ ବଳଦ ଆଉ କ'ଣ କ'ଣ ପଶୁପକ୍ଷୀ ସବୁ ଅଛି ମୋ ପାଖରେ ମୁଁ ବହୁତ ରକମର ବହୁତ ପଶୁ ପକ୍ଷୀ ଅଛି ଗାଈ ବଳଦ ବହୁତ ଅଧିକ ଅଧିକ ମାତ୍ରାରେ ଅଛି ମୋ ପାଖରେ ସେଥିପାଇଁ ମୁଁ ସରକାର ସରକାରଙ୍କ ପାଖରେ ଦାବି କରୁଛି ଯେ ପଶୁପକ୍ଷୀ ପାଇଁ ଆମକୁ ଗୋଟିଏ ଗୋଟିଏ ଘର ଦିଅନ୍ତୁ ଓ ପଶୁପକ୍ଷୀ ପାଇଁ ପଶୁପକ୍ଷୀ ପାଇଁ ଖାଦ୍ୟ ଦିଅନ୍ତୁ ଓ ପଶୁ ପକ୍ଷୀର ଭଲ ଚିକିତ୍ସା ପାଇଁ ଡାକ୍ତରଙ୍କ ପଠନ୍ତୁ କାରଣ ପଶୁପକ୍ଷୀରୁ କିଛି ହେଲେ ଡାକ୍ଟରମାନେ ଅଲଗା ଅଲଗା ଡାକ୍ଟରମାନେ ଦେଖିବା ଥାନ୍ତି ସେଥିପାଇଁ ପଶୁପକ୍ଷୀ ପାଇ କେତେ କେତେଟା ଡକ୍ଟର ଦିଅନ୍ତୁ ମଣିଷ ପାଇଁ ଡକ୍ଟର ଦିଆ ହେଇଛି ପଶୁପକ୍ଷୀ ନାଇ ମୁଁ କହୁଛିି କାରଣ ମୋ ପାଖରେ ଅଧିକମାତ୍ରାରେ ପଶୁପକ୍ଷୀ ଅଛି ଯେମିତିକି ଗାଈ ବଳଦ ଏସବୁ ଜିନିଷ ମଧ୍ୟ ଅଛି ପଶୁପକ୍ଷୀ ମୋ ପାଖରେ ସବୁଠାରୁ ଅଧିକ ଅଛି ଗାଈ ମୋତେ ସେଥିପାଇଁ ମୋତେ ଡକ୍ଟର ଦରକାର କାରଣ ଗାଈର କିଛି ହେଲେ କିଏ କିଛି କରନ୍ତି ନାହିଁ ଗାଈ ଗୋଟିଏ ଭଲ ଜିନିଷ ସେସବୁ ପାଳନ କରିବା ଭଲ କାରଣ ଗାଈ ଆମର ବହୁତ ଉପକାର କରେ କାରଣ ଗାଈ ମୋ ପାଖରେ ଅଧିକମାତ୍ରାରେ ଅଛି ସେଥିପାଇଁ ମୁଁ ଆମର କିଛି ଉପକାର କର